ଓଡ଼ିଶା ଇତିହାସରେ ସବୁଠୁ ଓ ଗୁରୁତ୍ୱପୂର୍ଣ୍ଣ ଘଟଣା କିମ୍ବା ଅବଧି ଭିତରେ କହିବାକୁଗଲେ ଓ ଏହା ହେଉଛି ଅଶୋକଙ୍କ କଳିଙ୍ଗ ଆକ୍ରମଣ କାରଣ ଅଶୋକ ଯେପର୍ଯ୍ୟନ୍ତ କଳିଙ୍ଗ ଆକ୍ରମଣ କରିନଥିଲେ ତାଙ୍କୁ ଚଣ୍ଡାଶୋକ କୁହାଯାଉଥିଲା କାରଣ ସେ ଲୋକମାନଙ୍କୁ ଏତେ ହତ୍ୟା କରିଚାଲିଥିଲେ ଏବଂ ତାଙ୍କୁ ରାଜ୍ୟଜୟ କରିବାର ଏତେ ଲୋଭ ହେଇଯାଇଥିଲା କି ସେ ମଣିଷତ୍ଵ ଭୁଲି ଯାଇଥିଲେ କିନ୍ତୁ କଳିଙ୍ଗ ଆକ୍ରମଣ ପରେ ସେ ଚଣ୍ଡାଶୋକରୁ ଧର୍ମାଶୋକ ପରିଣତ ହେଲେ ଯେମିତି କି ଆମ ଏଜ ଆମେ ଏ ଗଳ୍ପ ବିଷୟରେ ବହୁତ ଜାଣିଛେ ଏବଂ କହିବାକୁଗଲେ ଏହା ରାଜ୍ୟର ସଂସ୍କୃତିକୁ ପରିଚୟ ଏହିପରି ଭାବର ଦେଇଛି କି ସେ ବିଶେଷ ଭାବରେ ଯେତେବେଳେ କଳିଙ୍ଗକୁ ଆସିଲେ କଳିଙ୍ଗରେ ହିଁ ତାଙ୍କର ଏ ଏଇ ଯେଉଁ ଚିନ୍ତାଧାରାର ପରିବର୍ତ୍ତନ ହେଲା ଏବଂ ସେହି କଳିଙ୍ଗର ଯୁଦ୍ଧପରେ ଏଇଠି ଅଶୋକଙ୍କର ପରିବର୍ତ୍ତନକୁ ସାକ୍ଷୀରଖିକି ଏଇଠି ଶାନ୍ତିସ୍ତୂପ ମଧ୍ୟ ପ୍ରତିଷ୍ଠାହେଇଛି ତ କଳିଙ୍ଗର ସଂସ୍କୃତି ଏହାର ବାର୍ତ୍ତାଦିଏ କି ଏ ଯଦି ଏ ଏ ମାନେ କେମିତି କଳିଙ୍ଗ ବୀର ପଣ ସହିତ ଅଶୋକଙ୍କ ସହିତ ଲଢ଼ିଥିଲା ଆଉ ଉଁ ଯଦିଓ ସେମାନେ ଜିତିନଥିଲେ ସେମାନେ ନିଜପ୍ରାଣ ଦେଇଦେଇଥିଲେ ନିଜ ରାଜ୍ୟକୁ ରକ୍ଷା କରିବା ନିମନ୍ତେ ଏବଂ ଓ ଭଗବାନଙ୍କକୃପାରୁ ସେ ରାଜ୍ୟଜୟ କରିଥିଲେ ମଧ୍ୟ ତାଙ୍କର ମନବୃତି ଅଶୋକଙ୍କର ଏଇଠି ପରିବର୍ତ୍ତନ ହେଇଥିଲା ଏବଂ ସେଇଯୋଗୁଁ ଏଇଠି ଗୋଟେ ସେ ଶାନ୍ତିସ୍ତୂପ ମଧ୍ୟ ସ୍ଥାପନ କରାଗଲା ଯାହାକି ଗୋଟେ ଏକଗଳ୍ପ ଆଜ ୱେଲ ଆଜ କହିବାକୁଗଲେ ଏକ ଚିହ୍ନବର୍ଣ୍ଣ ଦେଇଗଲା ଇତିହାସରେ